ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପ କିପରି ବିକଶିତ ହୋଇଛି ଏବଂ ଦେଶରେ କେତେଟି ସବୁଠାରୁ ଲୋକପ୍ରାୟ ମନୋରଞ୍ଜନ ମଧ୍ୟମ ଗୁଡ଼ିକରେ କଣ ଭାରତୀୟ ଲୋକମାନେ କଣ ଦେଖିବାକୁ ପସନ୍ଦ କରନ୍ତି କିମ୍ବା କେଉଁ ପ୍ରକାରେ ବିଷୟରେ ଉପଭୋଗ କରିବାକୁ ପସନ୍ଦ କରନ୍ତି ଆମର୍ ଓଡ଼ିଆମାନେ ନାଚ ଦେଖ୍ବା ଲାଗି ପସନ୍ଦ କରସନ୍ ଆରୁ କାଣା ଯେ ଗଲା ଯେ ମେଲୋଡ଼ି ବଜା ପସନ୍ଦ କରସି କିନ୍ତା ଆହୁରି ସାଙ୍ଗଙ୍କର ଆନନ୍ଦରେ ସୀମା ନାହିଁ ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି ଧନ୍ୟ ପ୍ରଭୁ ତୁମର କାରଣ ଦୁଃଖରେ ଗୁହାରି ଶୁଣିଲି ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସାଙ୍ଗ ନିରୋଳ ବସିଧାରେ କୁଣ୍ଡଳେ ହୋଇ ଆଜି ବୁ଼ଡ଼ିଥିଲେ କେଡ଼େ ଆନନ୍ଦଟିଏ ହୁଅନ୍ତା ତାଙ୍କ ଗୋପାଳ କୁକୁମ ଚାକିରି ପାଇଲେ ଆନନ୍ଦ ଉତ୍ସବରେ ଗଡ଼ିଯାଉଥାନ୍ତି ଆଉ ଭାଗ୍ୟ ଗୋପାଳୀର ଦେଖିବାକୁ ନାହିଁ ହେଉ ହେଉ ତାଙ୍କ ଗୋପାଳ କୁକିମ ହେଲେ ପ୍ରଭୁ ଗୋପାଳଟିକୁ ରକ୍ଷା କରନ୍ତୁ ଗୋପାଳ ପ୍ରଥମେ ମାସ ଦରମା ମାଟେ ପାଇ ବୁଢ଼ା ହାତରେ ଦୋଳ ବଢ଼ାଇଲେ ଆନନ୍ଦ କହିଲେ ନା ସରେ ଗୋଡ଼େ ତଳେ ପଡ଼ି ନାହିଁ ପୁଅ କପନୋ ଏତେଗୁଡ଼ିଏ ଟଙ୍କା ମାସକୁ ମଧ୍ୟରେ ଆଣିଲେ ଟଙ୍କା ଗୁଡ଼ିକରେ ଚାରି ପଞ୍ଚଥର ଗଣି ଆଣ୍ଠୁରେ ବାନ୍ଧି ଦେଲି ଆାର ଦିନ ସକାଲରେ ଲଣ୍ଡାଭଣ୍ଡା ହୋଇ ବଜାରକୁ ଧାଇଁଲି ଜାତି କରୋତା ଲାଗି ଯାହା ଯାହା ଦରକାର କିଣାାଗଲା ଗୋପାଳ ଯାହା ହଫୁମ ହେଲାଣି ସେ କଣ ସେ ଯେ ସେ ଲାଗି ପିନ୍ଧିବେ ଭୋକ ଦେଖି ସିନା ଭୋକ ସହିପାରେ ପୋଷାକ ଲୋଡ଼ା ଏଣୁ ଗୋପାଳ ବାବୁଙ୍କ ଅଫିସରେ ପଞ୍ଚ ଜଣ ବାବୁ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି ବାବୁମାନଙ୍କ ସହିତ ସବୁବେଲେ ଖରାବର ସମସ୍ତ ଡାକନ୍ତୁ ଡାକ ମାନସୀବାକୁ ପୁରା ନାମ ଗୋପାଳ ଚନ୍ଦ୍ରସିଂ ଏଣୁ ବସ୍ର ଆସି ଦେଖନ୍ତି କଣ ନା ବୁଢ଼ିଟିଏ ମାଣ୍ଡିଆ ଲାଗି ଖଣ୍ଡ ପିନ୍ଧି କାମରେ ଲାଗିଛି ଗୋପାଳ କେମିତି ଭଳ କରି ଦିଟା ଖାଇବି ଗୋପାଳ ଗାଧେଇ ଗଲା ଓଦା ଲଗା ଶୁଖା ନାଇଁ ପିଲାଟା କାମ କରି କରି ଧଜ ଗଲାଣି ଏହି ସମସ୍ତ ନି ରାତିରେ ଚିନ୍ତା ଆଗ ବୁଢ଼ା ସାଙ୍ଗ ବୋଲି ବୋଲି ବୋଲି ହୀର ନାମ କରୁଥିଲେ କିଛି କିଛି ଧର୍ମକ୍ମ କରୁଥିଲେ ଏବେ ଗୋପାଳ ବାବୁଙ୍କର ପାଇ ସବୁ ଭୁଲିଗଲେଣି ବୋଧେ ପୁର ହିରୋ ଆସିବା ଦେଖି ବୁଢ଼ା ଉପରେ କୋପ୍ ହୋଇଗଲାଣି ଧମକା କଲା ଆରେ ନିର୍ଭଦ ଏକର ଅଛି ବୁଝିଲେ ଏକି ଗୋପାଳ ବାବୁଙ୍କ ଭାରି କିଛି କିଛି ବଦଳ ଗଲାଣି ଏବେ ବାବୁଙ୍କୁ ଦେଖିଲେ ମିଛଟାରେ ହେଲାଣି ରାଗରେ ସିହ ହଣ୍ଟା ଏଠି ମୁଖ୍ୟ ଇଂରାଜୀ ଜଣେ ନାହିଁ ମଲୁଆ ମଲିଆ ଲାଗି ପିନ୍ଧିଥାଏ ଏଠିକି ବାପ ବୋଲି ଡାକିବାର୍ ଲାଗି କଣ କରିବେ ସେ ସେ ଦିନ ଶିକ୍ଷାଟା କେତେଜଣ ସମାଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ